ହେଲୋ ହଁ ହଁ ଆମର ଏଇଠି ସୁନ୍ଦରଗଡ଼ରେ ଆମର କାଠ କମ୍ପାନୀ ଅଛି ଆମେ ଏଇଠି କାଠ ବିଜିନେସ୍ କରୁ ଆପଣଙ୍କୁ କ'ଣ ଦରକାର ଥିଲା କି ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ଆଚ୍ଛା ଆଚ୍ଛା ଆମେ ତ କାଠ ତ ଆଜିକାଲି ଆସୁନି ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଆଉ କାଠ କମ୍ ଆସୁଛି କାଠର ତ ରେଟ୍ ଗୁଡ଼ାକ ସବୁ ଆକାଶ ଛୁଆଁ ହେଲାଣି ଆଉ କ'ଣ କାଠ କେମିତି କାଠ ନେବେ କୋଉ କାଠ ନେବେ କେମିତିଆ କାଠ ନେବେ ସେ କାଠ କହିଲେ ହୁଁ ହୁଁ ହୁଁ ସବୁଠୁ ଭଲ ପଡ଼ିବ ଶାଗୁଆନ୍ କାଠ ଆଉ ସେଇ କାଠଟା ସବୁଠୁ ଭଲ ସେଥିରେ ଆପଣ କ'ଣ କ'ଣ ତିଆରି କରିପାରିବେ ଆମେ କାଠ ନେଇକିରି ଆସିବୁ ଆଉ ତିନି ଚାରି ଶହ କ'ଣ କ'ଣ ତିଆରି କରିବେ ମୁଁ ଆପଣଙ୍କ ଆଚ୍ଛା ଆଚ୍ଛା ମୁଁ ଆପଣଙ୍କ ଘରକୁ ଚାରିଟା ଆଚ୍ଛା ଆଚ୍ଛା କୁହନ୍ତୁ ଆଉ କ'ଣ ତିଆରି କରିବେ ମୁଁ ଚାରିଟା ବେଳେ ଆପଣଙ୍କ ଘରକୁ ଆସିବି ଆଉ ଆପଣ ସବୁ ଲିଷ୍ଟ ଦେଇ ଦେବି ଆପଣଙ୍କୁ କାଠ ରେଟ୍ କେତେ ଆଉ ଲେବର୍ ଚାର୍ଜ୍ କେତେ ଆଉ କାରିଗରୀ ଚାର୍ଜ୍ କେତେ ମୁଁ ଆପଣଙ୍କୁ କହି ଦେବି ଆମର କାଠ କମ୍ପାନୀରୁ ଲୋକ ଯିବେ ଆଉ ଆପଣଙ୍କୁ କେଉଁ କେଉଁ କାଠ ଦରକାର କାଠ ପାଇଁ କୋଉ କଲର୍ ଦରକାର କୋଉ କଲର୍ର ଆଲ୍ମାରୀ କରିବେ କୋଉ କଲର୍ କଲର୍ର କବାଟ କରିବେ କବାଟ କୋଉ ଡିଜାଇନ୍ର କରିବେ ଆଉ ଝରକା କୋଉ ଡିଜାଇନ୍ର କରିବେ ସେଇ ସବୁ ଡିଜାଇନ୍ ଆପଣ କହିଦେବେ ହେଲା ଆପଣ ସେ ସବୁ ଡିଜାଇନ୍ କହି ଦେବେ ନ ହେଲେ ଆମେ ସବୁ ଆପଣଙ୍କର ଡ୍ରଇଁ କାଟିକି ଆମେ ମପାମପି କରିକି ସବୁ ହଁ ହଁ ହଁ ହଁ ହଁ ଆପଣ ଆମେ ବୁକ୍ଲେଟ୍ ବୁକ୍ଲେଟ୍ ନେଇକି ଆସିବୁ ଆପଣ ବୁକ୍ଲେଟ୍ରେ ଡିଜାଇନ୍ଗୁଡ଼ାକ ଦେଖି ଦେବେ ଖଟର ଜେରକ୍ସ ହୁଁ ହୁଁ ହଁ ହଁ ହଁ ହଁ ହଁ ଆଚ୍ଛା ଆଚ୍ଛା ହଁ କୁହନ୍ତୁ ହଁ ମୁଁ ଚାର୍ଟା ବେଳେ ଆପଣଙ୍କର ଆଡ୍ରେସ୍ଟା ଦେଇ ଦେବେ ଆମେ ସୁନ୍ଦରଗଡ଼ରୁ ଆସିବୁ ଆପଣଙ୍କ ଘର କୋଉ ଏରିଆରେ ଅଛି କହି ଦେଲେ ଆମେ ସେଠି ଆସିକି ଦେଖିକି ଆପଣଙ୍କୁ ଇଏ କରିଦବୁ ଆଚ୍ଛା ଆଚ୍ଛା ହଁ ଆଚ୍ଛା ଆଚ୍ଛା ଓକେ ଆଜ୍ଞା ଆଜ୍ଞା ଆଜ୍ଞା ହଉ ରୁହନ୍ତୁ